ମୁଁ ଢେଙ୍କାନାଳ ଜିଲ୍ଲା ରେ ଚାଷ ହେଉଥିବା ମୂଖ୍ୟ ଫସଲ ଧାନ ଆଖୁ ପରିବା ମୁଗ ବିରି ଓ ଚୀନା ବାଦାମ ଅଟେ ଧାନ ଆମର ମୁଖ୍ୟ ଫସଲ ଅଟେ ତାକୁ ଅମଳ କରିସାରିଲା ପରେ ଆମେ ଧାନ ବିକି ଦେଉ ଧାନ ଅମଳ ପରେ ଯେଉଁ ପାଳ ଗୁଡ଼ାକ ବଳି ଥାଏ ସେ ପାଳ କୁ ଆମ ଗୋରୁ ଗାଈ ଖାଦ୍ୟ ଭାବରେ ବ୍ୟବହାର କରିଥାଉ ଛଣ ରଖିଥାଉ ଛଣ କୁ ଘର ଛାଉ ଛପର କରିବାରେ ବ୍ୟବହାର କରିଥାଉ ଏବଂ ସେ ପାଳ ଛଣକୁ ମଧ୍ୟ ଗାଈଗୋରୁଙ୍କ ଖାଦ୍ୟ ରୂପରେ ବ୍ୟବହାର କରି ଥାଉ ଆଖୁ ଅମଳ କରିସାରିଲା ପରେ ଆଖୁକୁ ଆମେ ବିକ୍ରି କରିଦେଇ ଥାଉ ସେ ପତ୍ରକୁ ଆମେ ଜାଳ ରୂପରେ ବ୍ୟବହାର କରିଥାଉ

ମୁଗ ଅମଳ ପରେ ବିକ୍ରି କରିଦଉ ତା ବୁତ୍ତି ଗୁଡ଼ାକ ଗାଈଗୋରୁ ଖାଇବାକୁ ଦେଇଥାଉ ବିରି ବିରି ଅମଳ କରି ବିରିକି ବିକି ଦେଇଥାଉ ସେ ବୁତ୍ତୀ ଗୁଡ଼ାକ ରଖି ଗୋରୁଙ୍କୁ ଖାଇବାକୁ ଦଉ ଚିନାବାଦାମ ମଧ୍ୟ ଚିନାବାଦାମ କୁ ବିକ୍ରି କଲା ପରେ ସେ ଯେଉଁ ଗଛ ଗୁଡ଼ା କ ରହିଥାଏ ତାକୁ ଆମେ ଗୁତ୍ତି କହୁ ସେ ଗୁତ୍ତି ଗୁଡ଼ାକୁ ଗାଈଗୋରୁଙ୍କୁ ଖାଇବାକୁ ଦଉ ଏହିପରି ଭାବରେ ଆମର ଯେଉଁ ଜାଳେଣିରେ ଖର୍ଚ୍ଚ ହେବାକଥା ତାକୁ ମଧ୍ୟ କିଛି ରକ୍ଷା କରିପାରୁ ଏବଂ ଗାଈଗୋରୁଙ୍କ ଖାଦ୍ୟ ରୁ ଖର୍ଚ୍ଚ ରୁ କିଛି ମଧ୍ୟ ଆମେ ରକ୍ଷା କରିଥାଉ